ପହଁରିବା ଦ୍ୱାରା ଆମର ଦେହ ଓ ହାତ ଗୋଡ଼ ଠିକ୍ ରହିଥାଏ ଏବଂ ଆମେ ଅକ୍ସିଜେନ୍ କମ୍ ସାହାଯ୍ୟରେ କେଉଁଠାରେ ବି ରହିପାରିବା ଗାଁରେ ଯଦି ବନ୍ୟା ହେବ ତା'ହେଲେ ପହଁରିକି ଆମେ ଆମକୁ ସୁରକ୍ଷା ଦେଇପାରିବୁ